ମୋର ସ୍ମରଣୀୟ ଗୀତ ହେଲା ହରେ କୃଷ୍ଣ ହରେ ରାମ ମୁଁ କୀର୍ତ୍ତନ ଶିଖିବା ପାଇଁ ବହୁତ ଜାଗା ଯାଏ ମୋତେ ସେ ଜାଗା ମାନଙ୍କରେ ମିଶିଲେ ଏତେ ଏତେ ଲାଗେ ମୋର ଆଉ ଘର କିଛି କାମଧନ୍ଦା କି କିଛି ନାହିଁ ମୋତେ ଏତେ ଖୁସି ଲାଗେ ସେଠି ମୁଁ ଏମିତି ଭଜନ ଗାଇକି ଲୋକମାନଙ୍କର ମନ ମୁଗ୍ଧ କରିଦିଏ ଯେ ମୋତେ ଲୋକ ବହୁତ ଚାରିଆଡ଼େ ଖୋଜି ଖୁଜାକି ଆସିକି ଗାଇବା ପାଇଁ କୁହନ୍ତି ଆଉ ଏତେ ମୋତେ ଖୁସି ଲାଗେ କହିବାର ନାହିଁ ମୁଁ ନିଜେ ବି ଭାବିନଥିଲି ମୁଁ ଏମିତି ଜଣେ ଗାୟକ ହୋଇକି ନିଜକୁ ଚାରିଆଡ଼େ ପ୍ରଚାର କରିବି ବୋଲି